ଯୋଗ ଏକ ପ୍ରକାର ବ୍ୟାୟାମ ଅଟେ କାହା ହେ ଲାକି ବୋଇଲେ ଅନେକ ପ୍ରକାର ଯୋଗ ଅଛେ ପଦ୍ମାସନ ଯୋଗାସନ ଶିରାସନ ସୂର୍ଯ୍ୟାସନ ସୂର୍ଯ୍ୟ ଦର୍ଶନ ତାହାର ସାଙ୍ଗ ସାଙ୍ଗେ ଜମ୍ପିଙ୍ଗ ହ୍ୟାଙ୍ଗିଙ୍ଗ୍ ତାପରେ ଆଉ ଗୋଟେ ପଦ୍ମାସନ ଏନ୍ତା ଅନେକ ପ୍ରକାର ଯୋଗ କରବାରଟା ଅଛେ ଯୋଗ କରବାର୍ ଦ୍ୱାରା ମଣିଷ ରକ୍ତ ସଞ୍ଚାଳନ ହୁଏ ଏବଂ ତାର୍ ସ୍ୱାସ୍ଥ୍ୟ ଠିକ ରହେ ତାର ବ୍ଲଡ୍ ସାରକୁଲେସନ ସାଙ୍ଗେ ସାଙ୍ଗେ ଶରୀରର ଯେନ୍ ଅଂଶ ଗୁଡ଼ାକ ଅଛେ ହାତ ଗୁଡ଼ ଯେନ୍ ଆଣ୍ଠୁ ଗୁଣ୍ଠି ଜଏଣ୍ଟମାନେ ଅଛେ ଜଏଣ୍ଟମାନେ ବି ଭଲ୍ ହୁଏ ଯେନ୍ଟାକି ଦୁଃଖା ଦୁଃଖିନୀ କରେ ଯେନ୍ଟାକି ବ୍ୟଥା ମଧ୍ୟ ସେଇସବୁ ନି ହଏ ହଜମୀ ଶକ୍ତି ଭଲ୍ ହେସି ମନ ଫୁର୍ତ୍ତି ରହେସି ଦେହ ଭଲ ରହସି ତେଣୁକରି ଆମେ ସମେ ବ୍ୟାୟାମ କର୍ବାର୍ ଉଚିତ୍ ଯୋଗ ଯେନେ ବୁଲଛେ ଯୋଗ ଯାହା ବ୍ୟାୟାମ ତାହା ତାକେ ଗୁଟେ ପ୍ରକାର ବାଗି ଲାଗସି ମତେ ତେଣୁକରି ଆମେ ସମସ୍ତେ କିଛି ନା କିଛି ବେଶୀ ସମୟ ନିହଲେ ବି ସକାଳ ବେଲିଆ ଘଣ୍ଟେ ଦେଢ଼ ଘଣ୍ଟା ବ୍ୟାୟାମ କରବାର୍ କଥା ସକାଳୁ ଚାଲବାର୍ କଥା ମଧ୍ୟ ସକାଳୁ ସକାଲୁ ଜମ୍ପିଂ କର୍ସି ଟିକେ ଦୌଡ଼ିସି ତିନ ଚାରି ପାଞ୍ଚ କିଲୋମିଟର ଦୌଡ଼ିବାକୁ କରୁସନ୍ ମୋର ସମୟ ଆନି ପରେରା ଟିକେ ଦୌଡ଼ିନି ପାରେ ଫେର୍ ବି ଦୌଡ଼ିସି ପାଞ୍ଚ ମିନ ଖଣ୍ଡେ ଘରେ ଘରେ ସେ ଯାହା ବି ହଉ ମନ ଫୁର୍ତ୍ତି ରହେସି ବ୍ଲଡ଼ ସାର୍କୁଲେସନ ଏବଂ ଭଲ ଲାଗ୍ସି ନିଜକେ ତେଣୁ ଏ ବ୍ୟାୟାମ କର୍ବାର୍ ବା ଯୋଗ କର୍ବାର୍ ଶରୀର ପକ୍ଷେ ବହୁତ ବଢ଼ିଆଁ ଉପକାର